ନା ମୁଁ କେବେ ଗୋଷ୍ଠୀ ସହିତ ଦୌଡ଼ି ନାହିଁ ଏବଂ ଦୌଡ଼ କ୍ଲବରେ ମଧ୍ୟ ଯୋଗ ଦେଇନାହିଁ କିନ୍ତୁ ଯଦି କେବେ ମଧ୍ୟ ସୁଯୋଗ ମିଳେ ତା'ହେଲେ ମୁଁ ନିହାତି ଭାବରେ ଚାହିଁବି କି ଦୌଡ଼ କ୍ଲବରେ କିମ୍ବା କୌଣସି ଗୋଷ୍ଠୀ ସହ ଦୌଡ଼ିବା ପାଇଁ ଏହି ଅନୁଭୂତି ପାଇବା ପାଇଁ ମୁଁ ବହୁତ ଇଚ୍ଛୁକ ଅଟେ କାରଣ ମୁଁ ଦେଖିଛି ଯେଉଁମାନେ ଦୌଡ଼ ପ୍ରତିଯୋଗିତାରେ ଭାଗ ନାହାନ୍ତି ତା'ହେଲେ ସେମାନେ ବହୁତ ଖୁସି ଅନୁଭୂତ ହୁଅନ୍ତି ବହୁତ ମସ୍ତି ମଧ୍ୟ କରନ୍ତି ମୋ ସାଙ୍ଗମାନେ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଲେ ସେମାନେ ଜିତିବା ପାଇଁ ଯେତିକିି ଖୁସି ହୋଇନଥାନ୍ତି ତା'ଠୁ ଅଧିକ ଭାଗ ନେଇଥିବାରୁ ଖୁସି ହୋଇଥାନ୍ତି ପ୍ରତିଯୋଗିତାରେ କେହି କାହା ପ୍ରତି ହିଂସାମାନ ଭାବ ରଖେ ନାହିଁ ସମସ୍ତେ ସ୍ନେହ ମନୋଭାବ ଭାବ ରଖି ପ୍ରତିଯୋଗିତା କରିଥାନ୍ତି ଏବଂ ଦୋଡ଼ ପ୍ରତିଯୋଗିତା ସରିବା ପରେ ଶେଷରେ ତାଙ୍କୁ ଗ୍ଲୁକୋଜ୍ ଦିଆଯାଏ ଆଉ ଗୋଷ୍ଠୀରେ ଦୌଡ଼ିବା ଦ୍ୱାରା ଆମେ ଆମେ ଏକାକେ ଦୌଡ଼ିଲେ ଆମର ଦୌଡ଼ର ସ୍ପିଡ଼୍ ଉପରେ ଆମେ ଜାଣିପାରିବା ନାହିଁ ଆମର କେତେ ଶକ୍ତି ଆମେ ତାହାକୁ ଚିହ୍ନ ପାରିବା ନାହିଁ କିନ୍ତୁ ଗୋଷ୍ଠୀ ସବୁ ଦୌଡ଼ିଲେ ଆମେ ଜାଣିପାରିବା ଯେ ଆମେ କେତେ ଦୁର୍ବଳ ବା କେତେ ସବଳ ଆମେ କେତେ କମ୍ ସମୟରେ କେତେ ଅଧିକ ଦୌଡ଼ି ପାରୁଛେ ଏସବୁ ବିଷୟରେ ଆମେ ଉଚିତ ଜ୍ଞାନ ପାଇପାରିବା